ପଶୁ ମାନଙ୍କ ଦ୍ୱାରା ପଶୁମାନଙ୍କୁ ଆମେ ପାଳିଥାଉ ପଶୁମାନେ କେମିତି ଖାଇବା ପିଈବା ତାଙ୍କୁ ଦେଉଥାଉ ସେମାନେ ତିନି ଟାଇମ୍ ଦୁଇ ଟାଇମ୍ ଆମେ ଖାଇବା ପାଇଁ ଦେଉ ପଶୁ ଠିକରେ ଖାଉଥିବ ଆଉ ତାର ଚେହେରା ଠିକରେ ଥିବ ଯେଉଁ ପଶୁର ଦେହ ଖରାପ ହେଲା ଜ୍ୱର ହେଲା କି ବଜବଜିଆ ସାଣ ଫାଟୁଆ ଏହି ସବୁ ରୋଗ ହେଲା ସେ ରୋଗ ହେଲେ ସେମାନେ ଖାଇବେନି ଆମେ ଜାଣିବୁ ଯେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା କି ତାଙ୍କୁ ଜ୍ୱର ହେଲା କି ପଶୁ ମାନେ ଠିକରେ ଖାଇବା ପିଇବା ହେଲାନି ତାଙ୍କର ସେମାନେ ଠିକରେ ଉଠିଲେନି କି ପଶୁ ଭିତରେ ଘର ଭିତରେ ବାନ୍ଧିଥାଉ ଘର ଭିତରୁ ନେଇ ବାହାରେ ବାନ୍ଧିଥାଉ ସେମାନଙ୍କର ଖାଇବା ପିଇବା ଚାଲିଚଳନି ଆମେ ସବୁଥିରୁ ଜାଣିକରି ସେମାନେ ରୋଗ ବୋଲି ଆମେ ଜାଣିପାରୁ ଆଉ ପଶୁମାନଙ୍କ ଦ୍ୱାରା ଆମର ବିଭିନ୍ନ ପ୍ରକାର ରୋଗ ଯେଉଁ ପଶୁମାନଙ୍କ ସେ ଘୁଷୁରୀ ଫୁଷୁରି ତାଙ୍କ ଦ୍ୱାରା ବି ଅଲଗା ଜୀବାଣୁ ସବୁ ଜମିକରି ଲୋକମାନଙ୍କୁ ହେଉଛି ସେହି ଜୀବାଣୁ ଗୁଡ଼ାକ ସବୁ ଲୋକମାନଙ୍କର କ୍ଷତି କରୁଛି କିନ୍ତୁ ଆମେ ଯେଉଁ ପଶୁକୁ ପାଳୁ ସେ ପଶୁ ତାଙ୍କ ସ୍ୱାସ୍ଥ୍ୟ ଆମେ ତାଙ୍କରି ସବୁବେଳେ ଆମେ ତାଙ୍କ ପାଖରେ ନଦହସ ଥାଉ ନା ସେମାନେ ଖାଇବା ପିଈବାରୁ ଆମେ ଜାଣିପାରୁ ଯେ ଏମାନେ ଖାଉନାହାନ୍ତି ମାନେ ତାଙ୍କ ଦେହ କିଛି ଖରାପ ତା' ପାଇଁ ତ ଆଜି କାଲି ସବୁ ଟିକାକରଣ ସବୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବାହାରିଲାଣି ତାଙ୍କର ଝାଡ଼ା ପରିଶ୍ରା ଟେଷ୍ଟ ହେଉଛି ସେମାନେ ରୋଗ ମୁକ୍ତଟା ପାଇଁ ଔଷଧ ଇଂଜେକ୍ସନ୍ ସବୁ ଦିଆ ହେଉଛି ସେମାନେ ରୋଗ ମୁକ୍ତ ହେଉଛନ୍ତି